ହଁ ହ୍ୟାଲୋ ନମସ୍କାର ହଁ କୁହ ଆମର ତ ବହୁତ ଲୋକ୍ ଆସନ୍ ପନ୍ଦର କୋଡ଼ିଏ ଲୋକ୍ ଆସନ୍

ଥିବ ତ ତ ଆମର କ୍ଲାସ୍ ଇଏ ଅଲଗା କ୍ଲାସ୍ ସକାଳ ଆଉ ସନ୍ଧ୍ୟାରେ ହୁଏ ଘଣ୍ଟେ ଘଣ୍ଟେ

ସନ୍ଧ୍ୟାବେଳେ ଗୋଟେ ଟାଇମ୍ କର୍ବ ହଁ ହେଇଟା ତୁମର ଇଛା ଯେନ୍ ଯେନ୍ତା ତୁମର ସୁବିଧା ହେଇ ସେନ୍ତା ହେ କା'ଣା

ହଏ

ଆଚ୍ଛା ହଁ ହେଇଯିବା ମାସେରେ ଜଣା ପଡ଼ିଯିଆ ଆଉ ବେଶୀ ମୋଟା ଥିଲେ ତିନି ମାସ ଚାରି ମାସରେ କମ୍ପ୍ଲିଟ ହେଇଯିଏ ପାତଲା ହେଇକି